ଗୀତା ଭାଗବତ ଶୁଣିବାକୁ ବହୁତ ଭଲ ଲାଗେ ଏବଂ ଗୀତା ଭାଗବତରେ ବହୁତ ଶିଖିବାର ଅଛି ବହୁତ ଜାଣିବାର ଅଛି ଆଉ ବହୁତ କିଛି ଜାଣିବାର ଅଛି ଆଉ ଯିଏ ସିଏ ତା'ଭିତରେ ଅନୁଭବ କରିବ ମାନେ ସିଏ ତା ବହୁତ ତା ଆତ୍ମା ଶାନ୍ତି ଆସିବ ତେଣୁ ମୁଁ ସବୁବେଳେ ଗୀତା ଭାଗବତ ଶୁଣେ ଏବଂ ପଢ଼େ